ଭାଇନା କେଉଁଠି ଗଲ ଆସ ଭାଇନା ଦୁଆରେ ଟିକେ କେଉଁ ଭିତରେ ଲୁକି ଯାଇଛ ତୁମେ ଖାଉଥିଲ କି ଆଚ୍ଛା ଟିକେ ଆସ ଏଇଠି ଦିଅ ହେ ପନିପରିବା ଟିକେ ନେବା ଏ ମସଲା ସାମାନ୍ ଟିକେ ଡାଲି ମସଲା ଟିକେ କେମିତି ଅଛି ରେଟ୍ ଫେଟ୍ କେମିତି ଅଛି ଡାଲି ଟିକେ ଗୋଟେ କିଲୋ ପରା ଦିଅ କେତେ ଅଛି କେଉଁ କେଉଁ ଗୁଡ଼ା ଅଛି ଡାଲି ତ ଆଚ୍ଛା କେଉଁଟା କେମିତି ଅଛି

ଆଚ୍ଛା କାନ୍ଦୁଲ ଡ଼ାଲି ସେଇଟା ଏକା ନେବାର ଅଛି ଯେ ମସୁର ଡ଼ାଲି କେତେ କହିଲ ନାହିଁ ମସୁରି ଡାଲିଟା ଆଉ ଦିଅ ଗୋଟେ ଅଧା କେ ଜି ଦିଅ ଆଉ ଆଉ ଆଳୁ କେତେ ଅଛି ଭାଇନା ହଁ ହଁ କାଲି ଚାଳିଶି ଟଙ୍କା ଥିଲା ପରା କାଲି ତ ଆଣିଥିଲି ହାପ୍ କିଲୋ କୋଡ଼ିଏ ଟଙ୍କା ଦେଇ ତୁମେ ଆହୁରି ବଢାଇ ଦେଉଛ ନା ଏ ଏଇଠି ଏକା ଘରବି ଏଇଠି ତୁମେ ପାସୁରୀ ଗଲପରା ବାହାରେ ଗଲେ ରହିଗଲି କେତେଦିନ ପାଇଁ ବୋଲି ହଉ ଦିଅ ତୁମେ ତ କେଉଁ ଦୁନିଆରେ ଆସିଲ ବନ୍ଧୁ ଗଲାପରେ କହି ଦେଉଛ ମୋତେ ହଉ ଦିଅ ଆଳୁ ଅଧା କିଲୋ ଦିଅ ଆଉ ଆଉ ଆଳୁ ଅଧା ଦିଅ ପିଆଜ ଅଧା ଆଉ ଦିଅ

ମସୁରି ମସୁରି ହାପ୍ ଲେଖ ମସୁରି ଡାଲି ମସୁରି ଡାଲି ହାପ୍ ଆଳୁ ଗୋଟେ ହାପ୍ ପିଆଜ ଗୋଟେ ହାପ୍ ରମ୍ଭା ଗୋଟେ ଦଶ ଟଙ୍କାର ଦିଅ ହଳଦୀ ଗୁଣ୍ଡ ଦଶ ଟଙ୍କାଟା ହଁ ଲୁଣ ଗୋଟେ ପକେଟ୍ ଦିଅ ନାଇଁ ତେଲ ବଡ଼ଟା ଦେଇ ଦେଇଥାଅ ଲିଟରଟା ଦେଇଦିଅ ହଉ ଦିଅ ଆଉ କ'ଣ କରିବା ହଁ ଏବେ ତ କ'ଣ ନେଇନି ସବୁ ତ ରେଟ୍ ହେଇଯାଇଛି ଆଉ ହଁ କାଟି ଦିଅ ଆଉ ନାଇଁ ଦେଇଦିଅ କାଢ଼ିକି ନା